ହଁ ମୁଁ ସେଇ ପାଞ୍ଚଟା ତାରିଖ ନାଁ ମନେରଖିପାରିବି ଯେମିତି ପାଞ୍ଚ ଦୁଇ ଦୁଇ ହଜାର ତେଇଶି ଆଠ ସାତ ଦୁଇ ହଜାର ତେଇଶି ପନ୍ଦର ଦଶ ଦୁଇ ହଜାର ତେଇଶି ସତର ବାର ଦୁଇ ହଜାର ତେଇଶି ସାତ ଦୁଇ ଦୁଇ ହଜାର ଚବିଶି ଚବିଶି